ଆମ ଅଞ୍ଚଳରେ ପ୍ରାୟ ଧାନ ଚାଷ କରାଯାଏ ଆଉ ଧାନ ନଡ଼ିଆ ହଳଦୀ ଡାଲି ଜାତୀୟ ଫସଲ ଏଗୁଡ଼ା ସବୁ ଝୋଟ ସବୁ ଚାଷ କରାଯାଏ ଆଉ ପ୍ରାୟ ଶ୍ରାବଣ ମାସ ଆରମ୍ଭ ହେଲେ ଧାନ ବୁଣାଯାଏ ବର୍ଷା ଦିନ ହେଲେ ଆଦାୟ କରାଯାଏ ଆଉ କଟା କଟି କରିକି ସେଗୁଡ଼ା ସବୁ ବର୍ଷା ଦିନ ଆସିଲେ ଆଦାୟ କରାଯାଏ ଧାନ ଧାନରୁ ଚାଉଳ ପ୍ରସ୍ତୁତ ହୁଏ ତ ତା'ପରେ ଡାଲି ଜାତୀୟ ମୁଗ ଏବେ ଖରା ଖରାର ଆରମ୍ଭରେ ମୁଗ ସବୁ ଯାହା ଲଗା ହେଇଥିବ ସବୁ ନେଇକି କଟାଯାଏ ମୁଗ ବି ଆଦାୟ ହୁଏ ଆଉ ନଡ଼ିଆ ତ ପ୍ରାୟ ନଡ଼ିଆ ଗଛ ଲାଗିଥାଏ ବାଡ଼ି ପଟେ ନଡ଼ିଆ ପ୍ରାୟ ସବୁବେଳେ ନଡ଼ିଆ ଗଛ ଥାଏ ନଡ଼ିଆ ବି ଆଦାୟ ହୋଇଥାଏ ଆଉ ଏଇ ଦିନରେ ତ ହଳଦୀ ଚାଷ ବି କରାଯାଏ ହଳଦୀ ବି ହୁଏ ହଳଦୀ କିି ସେ ଖୋଳିକି ଅଣା ହବ କଞ୍ଚା ହଳଦୀ ସେ ଥିବ ତାକୁ ଶୁଖା ହବ ଶୁଖିକି ତାକୁ ହଳଦୀ ପ୍ରସ୍ତୁତ କରାଯାଏ ହଳଦୀ ବି ହୁଏ ବିଭିନ୍ନ ଝୋଟ ବି ହୁଏ ଶାସ୍ୟ ବିଭିନ୍ନ ଜାତୀୟର ଶସ୍ୟ ବି ହୁଏ ବିଭିନ୍ନ ପନିପରିବା ବି ହୁଏ ଟମାଟୋ ବାଇଗଣ ଏଗୁଡ଼ାକ ସବୁ ବି ହୁଏ ବାଡ଼ି ପଟେ ଟମାଟୋ ବି ଲଗାଯାଏ ବାଇଗଣ ବି ଲଗାଯାଏ ଭେଣ୍ଡି ବି ଲଗାଯାଏ ପ୍ରାୟ ବିଭିନ୍ନ ପ୍ରକାରର ପନିପରିବା ଲଗାଯାଏ ବହୁତ ବି ଧାନ ଆମର ଅଞ୍ଚଳରେ ପ୍ରାୟ ଧାନ ହିଁ ଲଗାଯାଏ ଧାନ ଦ୍ୱାରା ଚାଷୀ ଆମର ଚାଷୀ ଅଞ୍ଚଳ ଜାଗା ଚାଷୀ ଅଞ୍ଚଳ ଜାଗାରେ ଆମେ ଧାନ ହିଁ ବହୁତ ଧାନ ହିଁ ଲୋକମାନେ ଆଦାୟ କରନ୍ତି ଧାନ ଦ୍ୱାରା କ'ଣ ହୁଏ ଆମର ସେରେ ଚାଉଳ ପ୍ରସ୍ତୁତ ହୁଏ ଚାଉଳ ପ୍ରସ୍ତୁତ ହେଲେ ଯେଉଁ ଯାହାକି ଆମେ ଚାଉଳ ଯେମିତି ଡାଲି ଜାତୀୟ ବି ହୁଏ ମୁଗ ବିରି କୋଳଥ କୋଳଥ ଏଗୁଡ଼ାକ ଡାଲି ଜାତୀୟ ହୁଏ ତୈଳ ମାନେ ରାଶି ପେଷୁ ସୋରିଷ ଏଗୁଡ଼ାକ ସବୁ ତୈଳ ଜାତୀୟରେ